ହଁ କୁହନ୍ତୁ କିଏ କହୁଥିଲେ ହଁ କୁହନ୍ତୁ କ'ଣ ପ୍ରୋବ୍ଲେମ୍ ଅସୁବିଧା କ'ଣ ହେଇଛି କୁହ ପିଲାର ନାଁ'ଟା କ'ଣ କହିଲେ ସ୍ମୃତିର ଆପଣ କ'ଣ ହେବେ ଆଉ ତାହେଲେ ସିଏ ତ ଆଗରୁ ଭଲ ପାଠ ପଢ଼େ ଆଉ ଭଲ ରେଜଲ୍ଟ ବି ପରୀକ୍ଷା ଆଗରୁ ଭଲ କରୁଥିଲା କିନ୍ତୁ ଏଥର କୋଉ ସବଜେକ୍ଟଟା ଖରାପ୍ ହେଇଛି ମୁଁ ତ ଜାଣିନି କୋଉଟା କୁହନ୍ତୁ ମ୍ୟାଥ୍ରେ ତ ମ୍ୟାଥ୍ ରେ କେତେ ଅଛି ଆଚ୍ଛା ଷୋହଳ ଅଛି ତାହେଲେ ବୋଧେ ଆପଣ ଭଲ ଟ୍ୟୁସନ୍ ଦେଉଥିଲେ ତା'କୁ ଆଗରୁ ତ ଦେଖନ୍ତୁ ସ୍କୁଲ୍ ପ୍ରାୟ ତ ମଝିରେ ବୋଧେ ସିଏ ପନ୍ଦର ଦିନ ଖଣ୍ଡେ ମଝିରେ ଆସୁ ନଥିଲା କ'ଣ ତା'ର ଅସୁବିଧା ହେଇଥିଲା ପନ୍ଦର ଦିନ ଆସୁ ନଥିଲା ତ ସେଇ ପରୀକ୍ଷାର ପନ୍ଦର ଦିନ ପୂର୍ବରୁ ହଁ ସେଇଥି ମୋ ମନ ତା'ର ତା'ର ଏକ୍ଚୌଲି ସେ ଭଲ ପାଠପଢ଼ୁଛି ତା'ର ସେଥିରେ କିଛି ଅସୁବିଧା ନାଇଁ ବୋଧେ ଏଇ ଯେଉଁ ଦେହଟା ଖରାପ୍ ହେଇଗଲା ସେଇଥିପାଇଁ ବୋଧେ ଆସିଲାଣି ସ୍କୁଲ୍ ସେଇଥିପାଇଁ ତା'ର ଟିକିଏ ମ୍ୟାଥ୍ରେ ବୋଧେ ଟିକିଏ ଅସୁବିଧା ହେଇଛି ର ସିଏ ଅସୁବିଧା ନୁହେଁ ସିଏ ଭଲ ପାଠ ପଢ଼ୁଛି ତା'ର କ୍ନୋଲେଜ୍ ଅଛି ସେ କିଛି ଅସୁବିଧା ହେବନି ତା'ର ମୁଁ ତ କ'ଣ ଭୂଗୋଳ କଥା କହୁଛନ୍ତି ପରା ଆ ଗଣିତ ଗଣିତ ତ ଭଲ ସିଏ କରେ ଶୁଣନ୍ତୁ ଗୋଟେ କାମ କରନ୍ତୁ ଆମର ସିଏ ଯଦି ଆପଣ ଭାବୁଛନ୍ତି ସିଏ ଆହୁରି ଖରାପ୍ କରୁଛି ବୋଲିକିନା ଆମ ହିସାବରେ ମୁଁ ଯେତିକି ଜାଣିଛି ତା'କୁ ସେ ଭଲ ପାଠ ପଢ଼େ ଆମର ସେ ଆଉ ଯେଉଁ ଶିକ୍ଷକମାନେ ଯୋଉ ଅଛନ୍ତି ସେମାନେ ବି କୁହନ୍ତି ସେ ଭଲ ପାଠ ପଢ଼ୁଛି ବୋଲି ଆଉ ଗୋଟେ କାମ କରନ୍ତୁ ଯଦି ସେଠି ଅଲଗା ଟ୍ୟୁସନ୍ ଯାହାକୁ ଦେଉଛନ୍ତି ତାଙ୍କ ଉପରେ ଯଦି ଭରସା ନାଇଁ ଗୋଟେ କାମ କରନ୍ତୁ ମୁଁ ଆମର ଯୋଉ ସ୍କୁଲ୍ ରେ ଯୋଉ ସାର୍ ଅଛନ୍ତି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିଦେବି ସେଇ ସାର୍ଙ୍କ ପାଖକୁ ଆପଣ ତା'କୁ ଟ୍ୟୁସନ୍ ପାଇଁ ପଠାନ୍ତୁ ପଠେଇଲେ ସିଏ ହେଉଛି ସେ ସାର୍ ବି ସ୍କୁଲ୍ ରେ ବି ପାଠ ପଢ଼େଇବେ ଉଇଥ୍ ବି ତା'କୁ ଦେଖିଦେବେ ଟ୍ୟୁସନ୍ ରେ ବି ଦେଖିଦେବେ ତା'ର ଆଉ ଅସୁବିଧା କିଛି ହେବନି ସିଏ ବି ଆହୁରି ଭଲ ପାଠ ପଢ଼ିପାରିବ ଦେଖନ୍ତୁ ଆମର ଯୋଉଁ ଡିପାର୍ଟମେଣ୍ଟ୍ ର ସାର୍ ଅଛନ୍ତି ସେଇ ଡିପାର୍ଟମେଣ୍ଟ୍ ପାଠ ପଢ଼େଇ ଭଲ ପଢ଼େଇ ପାରିବେ ଆଉ ତା'କୁ ଯଦି ଯିଏ ସାହିତ୍ୟ ପଢ଼ଉଥିବ ତା'କୁ ଯଦି କହିବେ ମ୍ୟାଥ୍ ପଢ଼େଇବା ପାଇଁ ସେ କ'ଣ ଭଲ ପଢ଼େଇ ପାରିବେ ପଢ଼େଇ ପାରିବନି ସାହିତ୍ୟ ଯିଏ ପଢ଼ଉଛୁ ପଢ଼ଉଛନ୍ତି ସିଏ ହୁଏ ତ ଭୂଗୋଳ ଇତିହାସ ଏଇ ଜିନିଷଗୁଡ଼ା ପଢ଼େଇ ପାରିବେ ଆଉ ମ୍ୟାଥ୍ ତ ପଢ଼େଇ ପାରିବେନି ମ୍ୟାଥ୍ ବିଜ୍ଞାନ ଆମର ପଢ଼େଇ ପାରିବେ ଜଣେ ସାର୍ ଇଂଗ୍ଲିଶ୍ ର ସ୍ଵତନ୍ତ୍ର ଅଲଗା ସାର୍ ଆମର କୋର୍ସ୍ ହିସାବରେ ସବୁ ଅଲଗା ଅଲଗା ସାର୍ ଅଛନ୍ତି ନା ହଁ ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ ମୁଁ ଆମର ସ୍କୁଲ୍ ର ସାର୍ଙ୍କ ସହିତ କଥା ହେଇଯିବି ଆଉ କଥା ହେଇଗଲେ ଆପଣ ସେଇ ସାର୍ଙ୍କ ପାଖକୁ ମାନେ ପଠେଇଦେବେ ପିଲାକୁ ଟ୍ୟୁସନ୍ କରିବା ପାଇଁ ଆଉ ସିଏ ବି ବହୁତ କମ୍ ପଇସା ବି ନିଅନ୍ତି ସିଏ ସାର୍ ଆଉ ସିଏ ଭଲ୍ସେ ଦେଖିଦେବେ କିଛି ଅସୁବିଧା ହେବନି ହଉ ଠିକ୍ ଅଛି